କୃଷିଙ୍କୁ ବଢ଼ାଇବା ନିମନ୍ତେ ସରକାରଙ୍କ ଠାରୁ ବହୁତ ଗୁଡ଼ିଏ ସୁବିଧା ସରକାରର ମୁଁ ସହାୟତା ମିଳିଥାଏ ଯେମିତିକି ବିଭିନ୍ନ ପ୍ରକାରର ଋଣ ଏବଂ କମ୍ ଦାମ୍ରେ ପିଡ଼ିଆ ସମଗ୍ର

କୀଟନାଶକ କୀଟନାଶକ ଚାରା ଇତ୍ୟାଦି ଯୋଗାଇ ଦିଅନ୍ତି ସରକାର ସରକାର ଯୋଗେଇ ଦିଅନ୍ତି ଅତ୍ୟାଧିକ କୌଶଳ ଏବଂ କୃଷି ନିମନ୍ତେ ଅତ୍ୟାଧିକ କୌଶଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ କୃଷି ଖରାପ ହେଲେ ଫସଲ ନଷ୍ଟ ହେଲେ ସରକାରଙ୍କ ଦ୍ୱାରା ଋଣ ଛାଡ଼ ହୋଇଯାଏ ଯାଏ ଏହା ଫଳରେ କୃଷକମାନେ ବହୁତ ହୃଷ୍ଟ ପୃଷ୍ଟ ହୁଅନ୍ତି ଉପକୃତ ହୁଅନ୍ତି